ଜଣେ ମହିଳା ନାଚ ଗୀତରେ ଯଦି କରୁଛନ୍ତି ତ ସେମାନଙ୍କୁ ସମର୍ଥନ କରୁନାହାଁନ୍ତି କାହିଁକି ନା ଇଏ ମହିଳା ହେଇକିରି କାହିଁକିରି ଏମିତିରେ ନୃତ୍ୟ କରିବ ବୋଲେକି ସବୁ ଯେମିତି କହୁଛନ୍ତି ଖରାପ ଜାକ କିନ୍ତୁ ସେଟା ସମର୍ଥନ ଦେବା ଦରକାର ଯେମିତି ନୃତ୍ୟଶିଳ୍ପୀରେ ସେମାନଙ୍କର ଇଚ୍ଛା ଆଗକୁ ବଢ଼ୁ ସେ ବିଷୟରେ ଆହ୍ୱାନ କରିବା ଦରକାର